ଦେଶରେ ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ସେବା ବିଷୟରେ ମୋର ମତ ମତ ଯେ ଖାଲି ବଡ଼ ବଡ଼ ସହରରେ ଡାକ୍ତରଖାନା ନଖୋଲି ଗ୍ରାମ ଗ୍ରାମ ଅଞ୍ଚଳ ପାଖ ସ୍ଥାନ ପାଖ ସ୍ଥାନରେ ଡାକ୍ତରଖାନା ଖୋଲାଗଲେ ଲୋକମାନେ ଭଲରେ ଚିକିତ୍ସା ହେଇପାରିବେ ହଁ ମୁଁ ଭାବୁଛି ଏହା ପୂର୍ବ ଏହା ପୂର୍ବ ଅପେକ୍ଷା ଶସ୍ତା ଏବଂ ଭଲ କାରଣ ଆମ ସରକାର ବିନା ମୂଲ୍ୟରେ ଚିକିତ୍ସା କରାଯାଉଛି ଏବଂ ଔଷଧ ମଧ୍ୟ ମାଗଣାରେ ମିଳୁଛି ତା' ସହ ବଡ଼ ବଡ଼ ରୋଗର ଚିକିତ୍ସା ସରକାର କରିଥିବା ସ୍ଵାସ୍ଥ୍ୟ ବୀମା ଯୋଜନା କାର୍ଡ଼ ମାଧ୍ୟମରେ କମ୍ ଟଙ୍କାରେ ଚିକିତ୍ସା ମଧ୍ୟ କରାଯାଉଛି କୋଭିଡ଼ କୋଭିଡ଼ ମାହାମାରୀରେ ମୋ' ଅଭିଜ୍ଞତା ଅଭିଜ୍ଞତା ହେଲା ଲୋକମାନେ ବାହାରକୁ ବାହାରକୁ ଯିବା ପାଇଁ ଡରୁଥିଲେ ଏବଂ ଯଦି ଯାଉଥିଲେ ମାସ୍କ ମାସ୍କ ଏବଂ ତା'ସହ ସାନିଟାଇଜର ବ୍ୟବହାର ମଧ୍ୟ କରୁଥିଲେ ତାହାସହ କୌଣସି ଲୋକମାନଙ୍କ ସହ ସେମାନେ ମିଳାମିଶା କରୁନଥିଲେ ଏବଂ ଯାହାକୁ ଥଣ୍ଡା କିମ୍ବା ଜ୍ୱର ହେଉଥିଲା ସେମାନେ ନିଜ ଠାରୁ ତାକୁ ଦୂରେଇକି ରଖୁଥିଲେ ଆମ ଆମ ଅଞ୍ଚଳରେ ବିଭିନ୍ନ ସ୍ଵାସ୍ଥ୍ୟ ସେବା ପାଇବା ପାଇଁ ଛୋଟ ଛୋଟ ଡାକ୍ତରଖାନା ଭଲ ଡାକ୍ତର ତାହା ସହ ଭଲ ଯନ୍ତ୍ରପାତି ବ୍ୟବସ୍ଥା ମଧ୍ୟ ରହିବା ଉଚିତ୍